ହଁ ବରା ଅଛେ ଗହମ୍ ବରା ଅଛେ ପକ୍ଡ଼ି ବି ଅଛେ ଗୁଲ୍ଗୁଲା ବି ଅଛେ

ହଁ ଠିକ୍ ଅଛେ ପକ୍ଡ଼ି ଦୁଇ ପ୍ଲେଟ୍ ଦଉଛେଁ ହଁ ହଁ ସବୁ ଦିଆହେବା

ହଁ ଧର୍ ନେ ପକ୍ଡ଼ି ନେ ଖା ହଁ ଦିଆହେଇଛେ ଦିଆହେଇଛେ ପାତଲ୍ ଘଣ୍ଟା ଚିଟ୍କା

ହଁ ହଁ ନେ କାଣା କାଣା ଦେମି

ହଁ ହଁ ହଁ ସବ୍ ହେଇକରି ପଚାଶ୍ ଟଙ୍କାର ଦେଇଦଉଛେଁ

ହଁ ହଁ ହଁ ହଁ ଆରେ ବାବୁ କାହାର୍ ଲାଗି କମଉଛୁଁ ଛୁଆପିଲାମାନ୍ଙ୍କର୍ ଲାଗି କମଉଛୁଁ ହଁ

ହଁ ହଁ ହଁ ହଁ ହଁ ହଁ ହଁ ହଁ ହଁ ମିଠା ବି ଅଛେ ବୋ ଜିଲ୍ବି ହଁ ଖଜା ବି ଅଛେ ଖଜା ଖଜା ବି ଅଛେ

ହଁ ବାନ୍ଧିନେଲିନ

ହଁ ହଁ ହଁ

ହଁ ପଚାଶ୍ ହଁ ହଁ ହଁ ହଁ ହଁ ଠିକ୍ ଅଛେ କହି ନାଇଁ ପାର୍ବା ତୋର୍ ତୋର୍ ବେପାର୍ କେନ୍ତା